ମୋବାଇଲ୍ ଚାର୍ଜର୍ ମୁଁ ମୋବାଇଲ୍ ଚାର୍ଜର୍ ଗୋଟେ କିଣିଥିଲି ସେ ଚାର୍ଜର୍ଟି ବହୁତ ବଢ଼ିଆ କାମ ଦେଉଛି ମୋ ମୋବାଇଲ୍ ବହୁତ ଜଲ୍ଦି ଚାର୍ଜ ବି ହେଇଯାଉଛି ଆଉ ସେ ଚାର୍ଜର୍ଟା ବହୁତ ଭଲ ପଡ଼ିଲା ମୋତେ ଆଉ ଚାର୍ଜଟି ବହୁତ ସୁନ୍ଦର ଭାବରେ ମୋ ମୋବାଇଲ୍ରେ କାମ ଦେଉଛି ଜଲ୍ଦି ବି ଚାର୍ଜ ହେଇଯାଉଛି